ମୋ ଜୀବନରେ ମୁଁ ବହୁତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାପାଇଛି ମୁଁ ପାଠ ପଢ଼ିଲାବେଳେ ଡ୍ରେସ୍ ଖଣ୍ଡେ ଧୁଏନି ଭଉଣୀ ଡ୍ରେସ୍ ଧୋଇଦେବ ଭାରି ଅଳସୁଆ ଥିଲି ନିଜ କର୍ମ ବି ନିଜେ କରିବା ପାଇଁ ମୁଁ ଅକ୍ଷମ ଥିଲି କିନ୍ତୁ ବାହାଘର ପରେ ମୋତେ ଏମିତି ଶିକ୍ଷା ମିଳିଲା ମୁଁ ମୋର କରି ମୋ ପିଲାମାନଙ୍କର କରି ତା'ପାଇଁ ପିଲା ପାଇଁ ପୁଣି ଅର୍ଥ ଦରକାର ହେଲା ଅର୍ଥ କରିବା ପାଇଁ ପୁଣି ଅଲଗା ବାଟ ଖୋଜିବାକୁ ପଡ଼ିଲା ସେଇ ଗୁଡ଼ାକ ମୋତେ ସବୁ ଶିଖିବାକୁ ପଡ଼ିଲା ମୁଁ ଏତେ ଅଳସୁଆ ଥିଲି କିଛି କାମ କରିପାରୁନଥିଲି କିନ୍ତୁ ଏଇନେ ନିଜ କର୍ମ କରି ତା' ସହିତ କିଛି ପଇସା ରୋଜଗାର କରିବାପାଇଁ ପଡ଼ୁଛି ତା'ପରେ ପିଲାଟାର ଦେଖିବା ଶୁଣା କରିବାକୁ ପଡ଼ୁଛି ବେଳକୁ ଅଳସୁଆ ଥିଲି କିଛି ମାନେ ଜାଣୁନଥିଲି ଯେତେବେଳେ ମୋ ଉପରକୁ ସବୁ ପଡ଼ୁଛି ନିଜେ କରିବାକୁ ହେଉଛି ସେଗୁଡ଼ାକ ମୁଁ ଶିଖିବାକୁ ମୋତେ ପଡ଼ୁଛି ମୁଁ ଆଗରୁ ଯଦି କରିଥାନ୍ତି ଏଗୁଡ଼ାକ ମୋତେ ଆଉ କଷ୍ଟ ଜଣାପଡ଼ନ୍ତାନି ଏଗୁଡ଼ାକ ମୋର ଗୁରୁତ୍ଵପୂର୍ଣ୍ଣ ରହୁଛି ଯେ ମୁଁ ମୋ ଉପରେ ସବୁ ଡିପେଣ୍ଡ କରୁଛି ମୋର ପିଲାକୁ ମୁଁ ମଣିଷ କରିବି ପିଲାପାଇଁ ରୋଜଗାର କରିବି ମୋ ନିଜେ ଚଳିବି ଘରର ଧନ୍ଦାବୃତ୍ତି କରିବି ନିଜ କର୍ମ କରିବି ତା'ସହିତ ପିଲା କାମ କରିବି ତା'ସହିତ ନିଜେ ସଞ୍ଚୟ କିଛି କଲେ ଆ ମେ ଚଳିବୁ